ମୋର ବିଶେଷ ପ୍ରତିଭା ମଧ୍ୟରୁ ଗୋଟିଏ ହେଲା ମୁଁ ଭଲ ରୋଷେଇ କରେ ଅନ୍ୟଟି ହେଲା ସୁମଧୁର ଗୀତ ଗାଇଥାଏ ମୋର ପିଲାବେଳୁ ହିଁ ସୁସାଦ୍ୟ ଖାଦ୍ୟ ଖାଇବାର ଇଛା ରହିଅଛି ତେଣୁ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଖାଇବା ଦ୍ୱାରା ନିଜେ ନିଜ ପାଇଁ ରୋଷେଇ କରି ଅନ୍ୟକୁ ଖୁଆଏ ଏବଂ ପ୍ରଶଂସା ପାଇବା ପାଇଁ ଦ୍ୱାରା ମୁଁ ଉତ୍ସାହିତ ହୋଇ ଅଧିକ ପାଇବାକୁ ପସନ୍ଦ କରେ ଅନ୍ୟ ପକ୍ଷରେ ମୁଁ ଟିକିଏ ଠାକୁର ଭକ୍ତ ଲୋକ ତେଣୁ ସବୁବେଳେ ଭଜନ ଶୁଣୁଥାଏ ଏବଂ ଗାଉଥାଏ ଜଣେ ଭଲ ଭଜନ ଗାୟକ ଭାବେ ମୁଁ ଆମ ଅଞ୍ଚଳରେ ପରିଚିତ